ମ୍ୟାଡ଼ାମ ଟିକେ ଡ୍ରେସ୍ ଦେଖାଇଲେ ଛୋଟ ଛୁଆର ଲାଲ ରଙ୍ଗର ପାଞ୍ଚ ବର୍ଷ ଛୁଆର ହଁ ଏ ଲାଲରଙ୍ଗର କେତେ ଟଙ୍କା ଏ ଛୋଟଟା କଣ ଦୁଇଶହ ଟଙ୍କା ନେବେ କେତେ ଟଙ୍କା ଡ଼ିସକାଉଣ୍ଟ ଦେବେ କଣ ଡ଼ିସକାଉଣ୍ଟ ନାହିଁ ତୁମ ସପିଙ୍ଗ ମଲ୍ରେ ହଁ ଆଉ ଗୋଟିଏ ସମ୍ବଲପୁର ଆଉ ଗୋଟିଏ ସମ୍ବଲପୁରି ଶାଢ଼ୀ ଦେଖାଇବେ ଏହିଟା କେମିତି ଆସୁଛି ନୂଆଟା ଲାଲ ରଙ୍ଗର କେତେ ଟଙ୍କା ପଡ଼ିବ ଯେ ସମ୍ବଲପୁରିରେ କିଛି ରିହାତି ନାହିଁ ନା କଣ ନାହିଁ ତମର କାଣା ସବୁ ଫିକ୍ସ ରେଟ୍ କଣ ସବୁଦିନ ଟିକେ ନେଉଛି ଟିକେ ଛାଡ଼ିବ ବୋଲି ଟିକେ ପଇସା ପତ୍ର ହେବା ତୁମର ମାଲିକ କେତେବେଳେ ଆସିବ ଯେ ଆଉ ଗୁଟେ ଲେହେଙ୍ଗା ଟିକେ ଦେଖାଇଲ ନେଟ୍ର ଗ୍ରୀନ୍ ଗ୍ରୀନ୍ କଲର୍ର ଏବେ ଯେମିତି ବାହାଘରରେ ଚଲୁଛେ ସେମିତି କା ହଁ କେତେ ଟଙ୍କା ପଡ଼ିବ ଏଠିକାର ଦାମ କିଛି କମ ନାହିଁ କା କମ କିଛି କର ଆମେ ସବୁ ଦିନ ଡେଲି ନେଉଛୁ ତୁମରନୁଁ ଆହୁରି ମୋ ବାପାର ଲାଗି ନେଇନି ମୋର ଭାଇର ଲାଗି ନେଇନି ସମ୍ପର ଲାଗି ନେବି ଟିକେ କମାନ ଲାଗି କେନା ହେବା ହଁ ବାପାର ଲାଗି ଗୋଟିଏ ପ୍ୟାଣ୍ଟଟେ ଦେଖ ଜିନ୍ସ ପ୍ୟାଣ୍ଟ କେତେ ଟଙ୍କା ପଡ଼ିବ ଆଉ ସାର୍ଟଟିଏ ଦେବ ଟି ସାର୍ଟ ବ୍ଳୁ କଲର୍ କେତେ ଟଙ୍କା ସାର୍ଟ ପଡ଼ିଲା ସବୁ ପ୍ୟାକ୍ କରିଦିଅନ୍ତୁ ଟୋଟାଲ୍ କେତେ ପଇସା ହେଲା ହଁ ଦିଅନ୍ତୁ ଦଶ ହଜାର ଟଙ୍କା ନିଅନ୍ତୁ ଏବେ